ପଙ୍ଖା ଆମେ ସବୁ ଘରେ ଲଗେଇଛୁ ଲାଇନ୍ ଦ୍ଵାରା ଇଟା ଛଳୁଛି ଆର୍ ବି ଇନଭଟର୍ ଦ୍ଵାରା ବି ଚଲୁଛି କିନ୍ତୁ ଗୁଟେ ଜିନ୍ଷ ଆହି ଯେ ଭଲ୍ ବି ଆର୍ ଖରାପ ବି ହେଁ ଆମେ ତ ଆଜିକାଲି ଖରାଦିନେ ସିନେ ଲୋକ୍ ଲାଇନ୍ ଏ ପଙ୍ଖା ଲଗୋଉଥିଲେ ୟାହାଁତ ଖରା କେଁ ବର୍ଷା କେଁ ଶୀତ୍ ଆର୍ ଜେନ୍ ମସା ବୋଲଛେଁ ଗୁଳିଆ ବୋଲଛୁଁ ଆମେ ସମ୍ବଲପୁରୀ ରେ ସମ୍ବଲପୁରୀ ଭାଷାରେ ଗୁଳିଆ ଏଇ ଗୁଳିଆ ବାର ମାସି ଘରେ ପଙ୍ଖା ଚାଲୁଛିଁ ଠିକ୍ ହେଁ କିନ୍ତୁ ପଙ୍ଖାଟା ଯେତେବେଲେ ନସିଂ ଆସି ବୋଲି କେ ପରବର୍ତ ମାଡ଼ି ବସସି ଫେର୍ ସଜାଲ୍ ସୁଜି କଲେ ସେଁ ଆମର୍ ଯେ ଶାଜସି ତାର୍ ନିକେ ନେଲେ ସେ ସାଇସୁଜା ନେଲାକିର୍ ଚଲସି କିନ୍ତୁ ପଙ୍ଖାଟା ଭଲ୍ ବି ଆର୍ ଖରାପ୍ ବି ହେଁ ଧର ଉପରେ ପଙ୍ଖା ଚଲୁଚେଁ ଆମର୍ ଘରର୍ ଯିଏ ବି ହୋଉ ଖଟେ ଯଦି ଫ୍ୟାଡ଼୍ ହେଲା ସେ ପଙ୍ଖା ଉପରେ ଥାଇକିରି ଯଦି ମୁଡ଼୍ ମୁଡ଼ା ପାଇନେଲା ଗଲେ ମୁଡ଼୍ ମୁଡ଼ା ପୁରା ପୁରି ଶେଷ ହୋଇଯିବା ତାହାନେ ବୋଇଲେ ବିପଦେ ସେଥିର୍ ଲାଗି ବୋଲିକରି ସମସ୍ତଙ୍କୁ ମୁଇଁ କୋହୁଚେଁ ଯେ ପଙ୍ଖା କ୍ କେ ଲାଇନ୍ କେ ସଦାବେଲେ ଧ୍ୟାନ ଦେଇକରି ଘରେ ଜୀବନ୍ ବଞ୍ଚାଇବା ଟା ହିଁ ବଡ଼ ହେଁ ସଦାବେଲେ ଲାଇନ୍ କେ କାମ୍ ରେ ଇଟା ତାପମାନେ ଏଥିର୍ ହା ହାତୁରୁଟି ନାଇଁ ନ ସେଥିର୍ ଲାଗି ବୋଲିକରି ମୁଇଁ ତମକୁ ଇଟା କୋହୁଁଚେ